କଲାକାର୍ଟି ତାର୍ କଲା ସବୁଠାନେ ସବୁବେଲେ ସବୁ ସମୟରେ ପ୍ରତି ମୁହୂର୍ତ୍ତରେ ଦେଖାବାର୍ ଲାଗି ଚାହେଁସି କଲାଟା ଦିହେଁ ଯଦି ରହିଗଲା ଯଦି ଆମେ ସଂଗୀତକେ ମନଧ୍ୟାନରେ କରମା ବେଲେ କେତେବେଲେ ବି ତାହାକେ ଛାଡ଼୍ମି ତ ନାଇଲାଗି ଆମ୍କୁ ସଂଗୀତ୍ କେ ଆମେ ସବୁବେଲେ ଭଲ୍ ସେ ଧ୍ୟାନରେ ଆରୁ ସ୍ନେହରେ ହି ଆପଣାଇବାର୍ ଟା ଭଲ୍ ହେ ଯେତେବେଲେ ଆମେ କେନ୍ ଗୀତ୍ କେ ଶିଖୁଛୁଁ ସେ ଗୀତର ଭାବ ରଙ୍ଗ ସବୁ ଆମେ ଜାନ୍ବାର୍ କଥା ପହେଲା ସେ ଗୀତ ଆମେ ପଢ଼ୁଁ ସେ ବିଷୟରେ କାଣା ଲେଖା ହେଇଛେ ଜାନୁ ଆର୍ ସେଇ ଜିନିଷ୍ କେ ହିଁ ଆମେ ଭାବିକରି ଯଦି ରୋମାଣ୍ଟିକ୍ ଅଛି ସେଟା ତ ଆମେ ସେ ମନରେ ସେ ଧ୍ୟାନରେ ଭାବମାଜେ ଏଇଟା ସେ ରୋମାଣ୍ଟିକ୍ ଗୀତ୍ ହେବାର୍ କଥା ଯଦି ଆମେ ସେଟି ମଜିଗଲା ତ ପୂରା ଗୀତଟା ଏତେ ସୁନ୍ଦର୍ ଭାବରେ ହେବା ଯେ ଆମେ ବି ନିଜେ ସୁନଲେ ବି ଏ ଗୀତଟା ମୁଇଁ ଗାଇଛେଁ ବୋଲିକରି ବି ମାନେ ନିଜକେ ବିଶ୍ୱାସ୍ ଟା ନାଇ ଲାଗି ତ ଯେତେବେଲେ ଆମେ ଗୀତ ଶିଖୁଛୁଁ ଏ ସବୁ ଜିନିଷ୍ ଧ୍ୟାନ୍ ଦେବାର୍ କଥା ପୂରା ମନରେ ଧ୍ୟାନ ଦେଇକରି ସବୁ ଜିନିଷ୍ କର୍ବାର୍ କଥା ଆମେ